ଓଡ଼ିଶାରେ ହିନ୍ଦୁ ଧର୍ମ ମୁଖ୍ୟ ଆଉ ହିନ୍ଦୁ ଧର୍ମ ଆମେ ବି ହିନ୍ଦୁ ମୁଁ ବି ହିନ୍ଦୁ ହିନ୍ଦୁ ଧର୍ମ ପ୍ରାୟ ବହୁତ ଲୋକ ହିନ୍ଦୁ ସେଥି ମଧ୍ୟରୁ ଆଉ ବି ବହୁତ କିଛି ଧର୍ମ ଅଛି ଯେମିତି ଖ୍ରୀଷ୍ଟିଆନ ଧର୍ମ ଓ ସାରନା ଧର୍ମ ବୌଦ୍ଧ ଧର୍ମ ମୁସଲିମ୍ ଜୈନ ଧର୍ମ ଆମ ହିନ୍ଦୁ ଧର୍ମରେ ପ୍ରଭୁ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା କରାଯାଏ ସଙ୍ଗୀତ ନୃତ୍ୟ ବହୁତ କିଛି ହୁଏ ସେମାନଙ୍କ ଇସଲାମ୍ ଧର୍ମ ଖ୍ରୀଷ୍ଟିଆନ ଧର୍ମ ସେମାନେ ବି ତାଙ୍କ ଧର୍ମକୁ ନୃତ୍ୟ ଶିଳ୍ପୀ ସେମାନେ ବି ବଞ୍ଚିକି ରଖିଛନ୍ତି ଆମ ଧର୍ମ ଯେ ପ୍ରଭୁ ଜଗନ୍ନାଥଙ୍କୁ ବି ପୂଜା କରାଯାଏ ଆମ ଧର୍ମରେ ଆମେ ନୃତ୍ୟ ଶିଳ୍ପ ଆଉ ସଙ୍ଗୀତ ସବୁ କିଛି ପୂଜା ପର୍ବପର୍ବାଣୀ ସବୁ କିଛି ଆମେ ପାଳନ କରୁ ପାଳନ କରୁ ତାଙ୍କ ଖ୍ରୀଷ୍ଟିଆନ୍ ଆମ ସଂସ୍କୃତି କି ବି ଆମେ ବଞ୍ଚେଇକି ରଖିଛୁ ସବୁ କିଛି ଧର୍ମ ପୂଜା ପର୍ବାଣୀ କରିକି ସେମାନେ ତାଙ୍କର ଇସଲାମ୍ ଧର୍ମ ମୁସଲିମ୍ ଧର୍ମ ସେମାନେ ତାଙ୍କ ଧର୍ମ ଲୋକ ସେମାନେ ବି ବହୁତ କିଛି ତାଙ୍କର ପୂଜା ପର୍ବାଣୀ ଅଛି ପ୍ରଭୁ ଜଗନ୍ନାଥ ଆମେ ବହୁ ପୂଜା କରୁ ପ୍ରଭୁ ଜଗନ୍ନାଥ ଆମ ହିନ୍ଦୁ ଧର୍ମର ମୁଖ୍ୟ ଆଉ